ମୁଁ ବାଇକ୍ରେ ମଧ୍ୟ ଭ୍ରମଣ କରିଛି ବାଇକ୍ରେ ଗୋଟେ ଆମେ ସାଙ୍ଗମାନେ ଯୋଜନା କରିଥିଲୁ ପୁରୀ କୋଣାର୍କ ଯିବାପାଇଁ ତା ସହିତ ବାଇକ୍ରେ ଆମେ ପୁରୀ କୋଣାର୍କ ବୁଲିବା ପାଇଁ ସକାଳ ସକାଳ ଯାତ୍ରା ଆରମ୍ଭ କରିଥିଲୁ ଦିନ ଯାକ ବାଇକ୍ରେ ମଧ୍ୟ ଆମର ଭଲ ଭାବରେ ବୁଲାବୁଲି କରିଥିଲୁ ବାଇକ୍ରେ ବୁଲିବା ପାଇଁ ପ୍ରଥମେ ଆମର ସେଫଟି ଦରକାର ସେଥିପାଇଁ ହେଲମେଟ ଦରକାର ହେଲମେଟ ପିନ୍ଧିବା ହେଉଛି ସାଧାରଣତଃ ନିଜ ପାଇଁ ଅଧିକା ପରିମାଣର ମାନେ ସେଫଟି ପାଇଁ ହେଲମେଟ ଆମେ ବ୍ୟବହାର କରିଥାଉ ବାଇକ୍ରେ ଆମେ ପୁରୀ ଯାଇ କୋଣାର୍କ ବୁଲି ଘରକୁ ଫେରିଥିଲୁ